ହେଡ଼ଫୋନ୍ ୟୁଜ୍ କଲେ ଗୁଟେ ଭଲ ନେଇ ଲାଗବାର୍ କାନ ଦରଜ ହେଲା ବୋଲି ଲାଗୁଛି କାନ ପେନ୍ ହେଲା ବୋଲି ଲାଗୁଛି ଆଉ ସବୁବେଲେ ଶୁଣଲେ ବି ମୁଡ଼ କାନ ଦରଜ ହେଲା ବୋଲି ଲାଗୁଛେ ସବୁବେଲେ ଶୁନୁଥିଲେ ଆଉ କାନ ବି ଦରଜ ହଉଛେ ଆଉ କାନେ ପ୍ରେସର୍ ବି ପଡୁଛି ଆଉ ସବୁବେଲେ ଶୁନି ବି ନାଇଁବାର୍ ସବୁବେଲେ କାନ ପେନ୍ ହଉଛି ଯେତେବେଲେ ବି ୟୁଜ୍ କଲେ କାନ କାନେ ଗୁଟେ ଅଡ଼ ଲାଗୁଛି ଶୁନବାର୍ ଲାଗି ଆଉ ହେଡ଼ଫୋନ୍ ସବୁବେଲେ ୟୁଜ୍ କରବାର୍ ଲାଗି ଅସୁବିଧା ହଉଛି ଆଉ ଯେତେ ବି ଯେତେଥର ବି ଗାନା ଗୁନି ଶୁନବାର୍ ଲାଗି ମନ ଲାଗଲେ ବି ହେଡ଼ଫୋନ୍ ଶୁନି ନାଇଁ ହେବାର୍ ଗୁଟେ ଅଲଗା ଲାଗୁଛି ଅଜିବି ଲାଗୁଛି ହେଡ଼ଫୋନ୍ରେ ଶୁନବାର୍ ଲାଗି ଆଉ ଗାନା କେନ୍ସି ଶୁନି ନାଇଁ ହେବାର୍ ହେଡ଼ଫୋନ୍ର କାନ ପେନ୍ ହଉଛି ବହୁତ ଆଉ ମୋବାଇଲ୍ରେ ପଛେ ଶୁନି ହଉଛି ଲେକିନ ହେଡ଼ଫୋନ୍ରେ ଶୁନିବାର୍ ଲାଗି ମନ ନେଇ ଲାଗବାର୍ କି ଭଲ ନେଇ ଲାଗବାର୍ ଆଉ ଦରଜ ହେବା ଲାଗି କାନ ଆମେ ହେଡ଼ଫୋନ୍ ଲୋକେ ୟୁଜ୍ ନାଇ କରବାର୍